କନ୍ଧମାଳ ଜିଲ୍ଲାର ଗୁରୁତ୍ୱପୂର୍ଣ କିଛି ସ୍ଥାନୀୟ ସଂରକ୍ଷଣ କିମ୍ବା ପରିବେଶର ପଦକ୍ଷେପ ଗୁଡ଼ିକ ଆହ୍ୱାନର ସଫଳତା ସମ୍ମୁଖୀନ ହୋଇଛି ଯାହାକି ଆମର ପ୍ରାକୃତିକ ସମ୍ପଦ ହେଉଛି ଜଙ୍ଗଲ ଜଙ୍ଗଲକୁ ଆମେ କେମିତି ସୁରକ୍ଷିତ ଭାବରେ ରଖିବା ଜଙ୍ଗଲ ଯେମିତି ଲୋପ ନ ପାଇ ଯାଉ ଗଛଲତା ଆମେ ସେଇ ଉପରେ ଦୃଷ୍ଟି ଦେବା ଯାହାକି ଆମେ ସେଇଠୁ ଅମ୍ଳଜାନ ପାଉଛେ ବର୍ଷା ଠିକ୍ ସମୟରେ ହେଉଛି ଆମର ବହୁତ ଗାଡ଼ି କିମ୍ବା ବାୟୁଜନିତ ବିଷାକ୍ତ ଜିନିଷ ଯାହା ଆସୁଛି ଆମର ସେ ଗଛ ଲଗାଇବା ଦ୍ୱାରା ଆମେ ଠିକ୍ ଭାବରେ ଅକ୍ସିଜେନ ଅମ୍ଳଜାନ ପାଇପାରୁଛେ ଆଉ ଆମର ବିଭିନ୍ନ ପ୍ରକାର ଦ୍ରବ୍ୟ ଯାହା ଜଙ୍ଗଲ ଜାତୀୟ ଦ୍ରବ୍ୟ ଝୁଣା କାଠର ତିଆରି ଦ୍ରବ୍ୟ ଆମେ ଏଠି ଠିକ୍ ଭାବରେ ପାଇପାରୁଛେ ଗଛ ଯଦି ଲୋପ ପାଇ ଯାଏ ତା'ହେଲେ ଆମେ କିଛି ଜିନିଷ ପାଇପାରିବାନାହିଁ ସେଇଠାରୁ ଆଉ ଆମକୁ ଫଳ ପନିପରିବା ଯାହା ବି ଜଙ୍ଗଲ ଜାତୀୟ ଦ୍ରବ୍ୟ ଆମେ ପାଇପାରୁଛୁ ଆଉ ଆମେ ଜଙ୍ଗଲକୁ ସୁରକ୍ଷିତ ରଖିବା ସୁରକ୍ଷିତ ରଖିବା ଯାହାକି ଗାର୍ଡ଼ ଭାଇମାନେ ଆମର ଜଗିକି ସେମାନେ ଗଛ ସୁରକ୍ଷିତ ଭାବେ ରଖିବେ ତାକୁ ଜାଳିବାକୁ ଦେବେନାହିଁ କି ଅନ୍ୟ ଲୋକମାନେ ହାଣିକି ନେଇଯିବାକୁ ଦେବେନାହିଁ ଆଉ ଗଛ ଲଗାଇବା ପାଇଁ ସମସ୍ତଙ୍କୁ ଉପଦେଶ ଦେବେ